ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ଖେଳ ବିଷୟରେ କହୁଥିଲି ଆମର ଯେଉଁ ଆଗରେ ଖେଳ ଅଛି ହେଲେ ଖେଳ ପାଇଁ ପ୍ରିପେୟାର୍ ହେବା ପାଇଁ ମୁଁ ଆପଣଙ୍କ ପାଖରେ କଲ୍ କରିଥିଲି ସାର୍ ଆମ ଖେଳ ଯେଉଁ ଆମର କ୍ରିକେଟ୍ ଖେଳିବି ଆମେ ଯେଉଁ କ୍ରିକେଟ୍ ଆମର ଇଏ ତ ନାହିଁ ବ୍ୟାଟ୍ ନାହିଁ ବଲ୍ ନାହିଁ ହେଲେ କ'ଣ କରିବା ସାର୍ ସାର୍ ବ୍ୟାଟ୍ ଦରକାର ବଲ୍ ଦରକାର ତା'ପରେ ଲେଗଗାର୍ଡ଼ ଦରକାର ସାର୍ ଆଉ ତ ସବୁକିଛି ଅଛି ସାର୍ ସାର୍ ଜର୍ସି ଆଣିବେ ନାଇଁ ସାର୍ ସାର୍ ଜର୍ସି ଆଣିବେ ନାଇଁ

ହଁ ସାର୍ ସାର୍ ହେଲେ କେବେଠୁ ପ୍ରାକ୍ଟିସ୍ ପ୍ରାକ୍ଟିସ୍ ଷ୍ଟାର୍ଟ ହେବ ସାର୍ କେତେ ସାର୍ କେତେବେଳେ ପ୍ରାକ୍ଟିସ୍ ଆରମ୍ଭ ହବ ହେଲେ ସାର୍ ସାର୍ ହେଲେ ଆମର ସାର୍ ଆମର ଯେଉଁ ପ୍ରାକ୍ଟିସ୍ ହବ ସେଇଟା କେଉଁଠି ହବ ସାର୍ ସ୍କୁଲରେ ହବ ହେଲେ ସାର୍ ପିଲାମାନେ ସମସ୍ତେ ରେଡ଼ି ତ ସାର୍ ଆମର ତ ଅଛି ସାର୍ ଜଣେ ସାର୍ କମ୍ ଅଛି ସାର୍ ସେଇଟା ମୁଁ କ'ଣ କରିବି ହଉ ସାର୍ ହେଲେ ଠିକ୍ ଅଛି ମାତ୍ର ସାର୍ ଆମର ଯେଉଁ ହୁଁ କୁହନ୍ତୁ ସାର୍

ହଁ ସାର୍ ହେଲେ ସାର୍ ଏବେ ସାର୍ ଏବେ ଆପଣଙ୍କ ଉପରେ ସାର୍ ନିର୍ଭର ଆପଣ ଯେମିତି ଆମକୁ ଶିଖାଇବେ ଆମେ ସେମିତି ଏକା ଶିଖିବୁନା ସାର୍

ସାର୍ ହେଲେ ଆମର ଓପନିଂସ୍ କେଉଁ କେଉଁ ଟିମ୍ ଥିବ ସାର୍ କେଉଁ ସ୍କୁଲ୍ର ଥିବ ସାର୍ ହଁ ସାର୍ ହେଲେ ସାର୍ ମୁଁ ପରଦିନକୁ ଆସିବି ସାର୍ ସାର୍ ଆପଣ ତ କାଲି ସବୁ ସପିଙ୍ଗ୍ କରିବେ ନା ହେଲେ ସାର୍ ମୁଁ ପରଦିନକୁ ଆସିବି ସାର୍ ସମସ୍ତଙ୍କୁ ପିଲାମାନଙ୍କୁ କହିକି ମୁଁ ପରଦିନକୁ ଆସୁଛି ହଉ ସାର୍ ଠିକ୍ ଅଛି ନମସ୍କାର